ହେଲୋ ହଁ ତୁମେ ଶଙ୍କର ରହ ହ ହଉ ବୋଇଲେ ଭାଇ କା କି ଆମେ ଟିକେ ପରିଦର୍ଶନ କରି ଯିବା ପାଇଁ ସେ ଜାଗାଟା କେମିତି ଭଲ ଅଛି କେମିତି କେମିତି ଅଛି ବୁଲି ଯାଉ ଅ ହରିଶଙ୍କର

ହଁ ହଁ ଯେ ଭାଇ ଆମେ ରହିବାର ବ୍ୟବସ୍ଥା ସରକାର ସେଥିପାଇଁ କିଛି ସୁବିଧା କରିଛନ୍ତି ହଉ

ଠିକ୍ ଅଛି ଭାଇ ବହୁତ ବହୁତ ଧନ୍ୟବାଦ